ହଉ ଆଜ୍ଞା ଦେଖନ୍ତୁ ଏବେ ତ ରାଜନୀତିର ଯୁଗ ଆଗୁରୁ ଆମର ଯେମିତି ରାଜା ରାଜୁଡ଼ା ମାନେ ଶାସନ କରୁଥିଲେ ଏକଛତ୍ରବାଦୀ ଶାସନ ଚାଲିଥିଲା ଏବେ ତ ଆଉ ସେସବୁ କିଛି ନାହିଁ ଏବେ ଏବେ ସେଇ ରାଜନୀତିରେ ସବୁ ଚାଲିଛି ନିଜ ଇଚ୍ଛାରେ ନିଜ ସ୍ୱାଧୀନତାର ଲୋକମାନେ ଯାହା ଚାହୁଁଛନ୍ତି କରୁଛନ୍ତି ଆଗୁରୁ ଇଂରାଜୀମାନେ ଆସି ଆମ ଦେଶ ରେ ଶାସନ କରୁଥିଲେ ମାଡ଼ ଗାଳି ଲୁଣ୍ଠନ କରୁଥିଲେ ଆମ ଦେଶରୁ ସବୁ ନଉଥିଲେ ତାଙ୍କ ଦେଶକୁ ଅତ୍ୟାଚାର କରୁଥିଲେ ଏବେ ଆମ ଦେଶରେ ସ୍ଵାଧୀନତା ସବୁ ଛଡ଼ାଇ ନେଇଥିଲେ କିନ୍ତୁ ଆମ ଦେଶର ସ୍ଵାଧୀନତା ସଂଗ୍ରାମୀମାନେ ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଜବାରଲାଲ ନେହେରୁ ରାଣୀ ଝାଞ୍ଚି ରାଣୀ ଭଳି ବହୁତ ସଧୀନତା ସଂଗ୍ରାମୀମାନେ ମିଶି ଆମ ଦେଶକୁ ସ୍ଵାଧୀନ କରିଥିଲେ ବହୁତ କଷ୍ଟରେ ମାଡ଼ ଗାଳି ଖାଇ ଉପାସ ରହି ଜେଲ ଯାଇ ଆମ ଦେଶକୁ ସ୍ୱାଧୀନତା ସ୍ୱାଧୀନତା କରିଥିଲେ କିନ୍ତୁ ଏବେ ତ ଆଉ ସେଗୁଡ଼ା ନାହିଁ ଏବେ ଏବେ ତ ରାଜନୀତି ଶାସନ ଚାଲିଛି ବହୁତ ବହୁତ ରାଜ ରାଜୁଡ଼ା ବି ଥିଲେ ଆମ ଦେଶରେ ବହୁତ ଐତିହାସିକ କରିଛନ୍ତି ଧଉଳି ସ୍ତୁପ ଅଛି ରତ୍ନଗିରି ଉଦୟଗିରି ଲଳିତଗିରି ଖଣ୍ଡଗିରି ଆଦି ତାଜମହଲ ତାଜମହଲ ଗୋଟେ ଏମିତି ଜିନିଷ ଦେଶ ବିଦେଶ ଯେଉଁ ଲୋକ ଆସିଛନ୍ତି ଆମ ଦେଶକୁ ଦେଖିବା ପାଇଁ ସେଇଟା ଆମ ଐତିହାସିକର ଏକ ପରିଚୟ